ଏ ପାଞ୍ଚତିନ ତଳେ ଡୋଭ୍ର ଗୋଟେ କଣ୍ଡିସନର୍ କିଣିକି ଆଣିଥିଲି ତ ପଞ୍ଚାନବେ ଟଙ୍କା ପଡ଼ିଥିଲା ମୋର ସଫା କରିସାରିଲା ପରେ କଣ୍ଡିସନର୍ ଲଗାଇଲା ପରେ ମୁଁ ବହୁତ ଭଲ ଲାଗୁଛି ଆଉ ଚୁଟି ଗୁଡ଼ିକ ବି ବହୁତ ସଫ୍ଟ ରହୁଛି ହଁ ଆଉ ଜିନିଷଟି ବହୁତ ଭଲ ପଡ଼ିଲା ବହୁତ ପସନ୍ଦ ଆସିଲା